ଆମେ ଫୁଲ ଫଳ ଗଛ ଲଗାଇ ଥାଉ ଯେମିତି କି ଫୁଲ ବାସ୍ନାରେ ରଜନୀଗନ୍ଧା ଗୋଲାପ ସେବତୀ ଫୁଲ ଗଛ ଲଗାଇ ଥାଉ ଏବଂ ଲତାରେ ଲତାରେ କଲରା କାଙ୍କଡ଼ ଏବଂ କଲରା କାଙ୍କଡ଼ ଏବଂ ବହୁତ କିଛି ଲ ଲତା ଜାତୀୟ ଲତା ଜାତୀୟ ଲଗାଇ ଥାଉ ଫୁଲ ଗଛରେ ଯେମିତି କି ବାସ୍ନା ଦେବାରେ ବହୁତ କିଛି ଆମକୁ ଆମେ ଲଗାଇ ଥାଉ କାରଣ ଆମ ଫୁଲ ଗଛ ଲଗାଇବା ଦ୍ୱାରା ବହୁତ କିଛି ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଯାଇ ଥାଏ ଏବଂ ବାସ୍ନାରେ ବହୁତ କିଛି ଅଲଗା ହେଇଥାଏ ଫୁଲ ଗଛରେ ଆମକୁ ବହୁ ବାରିରେ ଲଗାଇବା ଦ୍ୱାରା ବହୁତ କିଛି ବାସ୍ନାର ସନ୍ଧାନ ଆମେ ଜାଣି ଥାଉ ଯେମିତି କି ଗୋଲାପ ଗଛରୁ ତା'ର ବ୍ୟବହାର ହୃତ ହେଉଥିବା ସେଣ୍ଟ ଏବଂ ସେବତୀ ଗଛ ଏବଂ ସେବତୀ ମଲ୍ଲି ବହୁତ କିଛି ଆମେ ଫୁଲ ଗଛ ବ୍ୟବହାର କରି ଥାଉ ଆଉ ଲତାରେ ଯେମିତି କି ଆମେ କଲରା ଆଉ କଲରା ବୋଇତାଳୁ ଯେମିତି କି କଲରା ବୋଇତାଳୁ ବହୁତ କିଛି ପୋଟଳ ଏମିତି କି ଲତା ଜାତୀୟ ବହୁତ କିଛି ଆମେ ଲଗାଇ ଥାଉ